ଆମ ଅଞ୍ଚଳର ପିଲାମାନେ ଏଠାରେ ସାଧାରଣତଃ ନବୋଦୟ ପରୀକ୍ଷା ଦେଇଥାନ୍ତି ଆଉ ସେମାନେ ନିଜ ନିଜେ ପ୍ରସ୍ତୁତ ହୋଇଥାନ୍ତି ଏବଂ କିମ୍ବା ସେମାନେ ପ୍ରାଇଭେଟ୍ ଟ୍ୟୁସନ୍ ଟ୍ୟୁସନ୍ କିମ୍ବା କୋଚିଙ୍ଗ୍ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥାନ୍ତି